ବ୍ରହ୍ମାଣ୍ଡରେ କେତେଗୁଡ଼ିଏ ବୈଜ୍ଞାନିକ ଅଛନ୍ତି ସେଥିମଧ୍ୟରୁ ଆର୍ଯ୍ୟଭଟ୍ଟ ବି ଥିଲେ ଭାସ୍କର ପଠାଣି ସାମନ୍ତ ଥିଲେ ଜୟ ଜୟନ୍ତ ଜୟନ୍ତ ନାଗରଲିକିକ ମେଘାନାଦ ସାହା ବୈଜ୍ଞାନିକ ସାହାଯ୍ୟରେ ଆମେ ବହୁତ କିଛି ଉନ୍ନତି ହେଉଛି ଦେଶର ମଧ୍ୟ କଳ୍ପନା ଚାୱଲା ଗୋଟେ ଏମିତି ମେନ୍ସ ଥିଲେ କି ତାଙ୍କ ତାଙ୍କେ ଚନ୍ଦ୍ରରେ ଯାଇକିନା ଆମକୁ ବିଭିନ୍ନ ପ୍ରକାରର ବୋଇଲେ ଚନ୍ଦ୍ରରେ କ'ଣ କେମିତି କ'ଣ ଅଛି ସବୁ ଆମକୁ ସେ ତଥ୍ୟ ଦେଇଥିଲେ ଆହୁରି ତାଙ୍କ ସେଥିରୁ ଆର୍ ଫେରି ନାହାନ୍ତି ନିଜ ଭାରତକୁ ବା ଦେଶରେ ଫେରି ନାହାନ୍ତି ତାଙ୍କ ଦ୍ୱାରା ଆମେ ଜାଣିବାକୁ ପାଇଲୁ କି ଚନ୍ଦ୍ର ବିଷୟରେ କିଛି ସବୁ ଜାଣିବାକୁ ପାଇଲୁ ଆର୍ଯ୍ୟଭଟ୍ଟ ଆର୍ଯ୍ୟଭଟ୍ଟ ଗବେଷଣା ଏ ଆର୍ଯ୍ୟଭଟ୍ଟ ମଧ୍ୟ ସବୁ ଜଣେ ବୈଜ୍ଞାନିକ ତାଙ୍କ ମଧ୍ୟ କେତେ ଭାରତରେ ଗବେଷଣା କରି କେତେ କ'ଣ ବାହାର କରୁଛନ୍ତି ବା ଦେଶର ଉନ୍ନତି ମଧ୍ୟ ହେଇଛି